ହଁ ଆଜ୍ଞା ମୁଁ କହୁଥିଲି ଆପଣ କିଏ କହୁଥିଲେ ଆଜ୍ଞା କୁହନ୍ତୁ ଆପଣ ଠିକ୍ ଜାଗାରେ କଲ୍ କରିଛନ୍ତି ମୁଁ ଏମିତି ବାହାଘର ହେଲେ ଆପଣଙ୍କୁ କୋଉ କୋଉ ପ୍ରକାରର ଖାଇବା ଦରକାର ଆପଣ କୋଉ କୋଉ ଭେରାଇଟିର ଦରକାର ଆଉ ହୁଁ

ଆପଣଙ୍କୁ ଫାଷ୍ଟ ଫୁଡ୍ ବଗେରା କିଛି ଦରକାର ଆପଣଙ୍କୁ ଫାଷ୍ଟ ଗୋଟେ ଗୋଟେ କରି କୁହନ୍ତୁ ଆପଣ ଆପଣଙ୍କୁ ଫାଷ୍ଟ କୁହନ୍ତୁ ଯେ ଭେଜ୍ ଆପଣଙ୍କର ଲୋକ ଆଜ୍ଞା ଆଉ ନନଭେଜ୍ ପାଇଁ ଆଜ୍ଞା ହେଲେ ଆପଣଙ୍କର ହଁ ଆପଣଙ୍କୁ କୋଉ କୋଉ ପ୍ରକାର ମିଠା ଦରକାର ମୋତେ ଖାଲି କହିଦିଅନ୍ତୁ ମୁଁ ସେଇ ସେଇ ପ୍ରକାର ମିଠା ଆପଣଙ୍କ ପାଇଁ ଡେଲିଭରୀ କରିଦେବି ମୋ ପାଖରେ ପାମ୍ପଡ଼ି ଅଛି ରସଗୋଲା ଅଛି କୋଲକାତା ରସଗୋଲା ଅଛି ଆପଣଙ୍କୁ ଆଜ୍ଞା ଆଉ ଆମ ପାଖରେ ଆହୁରି ବି ବହୁତ ଭେରାଇଟ୍ର ମିଠା ଅଛି ଆପଣଙ୍କୁ ଖାଲି ଏ ଦୁଇ ପ୍ରକାର ଦରକାର ହଁ ବହୁତ ପ୍ରକାର ସନ୍ଦେଶ ବି ମିଳୁଛି ହଁ ହେଲେ ଆପଣ ହଁ ହଁ ଆପଣଙ୍କର କୋଉ କୋଉ ଫ୍ଳେବର୍ ଦରକାର ସେଇଟା ବି କହିଦିଅନ୍ତୁ ଆମେ ସବୁ ପ୍ରକାରର ସର୍ଭିସ୍ ଆପଣଙ୍କୁ ଦେବା ପାଇଁ ଚେଷ୍ଟା କରିବୁ ହଁ କୋନ୍ ଆଭେଲେବୁଲ୍ ଅଛି ଆମ ପାଖରେ ଆଜ୍ଞା ଆଉ ଚକଲେଟ୍ ଫ୍ଲେବର୍ କିଛି କିଛି ଦରକାର ଆଜ୍ଞା ହଁ ଆଜ୍ଞା ମୁଁ କହୁଛି ମିଠା ପାଇଁ ଆପଣଙ୍କୁ ଗୋଟେ ଗୋଟେ ପିସ୍କୁ ଦଶ ଟଙ୍କା ଲାଖେ ଲାଗିବ ଆଉ ଆଇସକ୍ରିମ୍ ଆଇସକ୍ରିମ୍ ପାଇଁ ଗୋଟେ ଗୋଟେ ପିସ୍କୁ ଆପଣଙ୍କୁ ପଚାଶ ଟଙ୍କା ଲାଖେ ଲାଗିବ ଆଉ ଆପଣଙ୍କୁ ଚିକେନ୍ ଆପଣଙ୍କୁ ଚିକେନ୍ ତ ବହୁତ ଦରକାର ଆପଣଙ୍କୁ ଲେଖାଏ ଆପଣ ଗୋଟେ ବେଶୀ ଟଙ୍କା ଲେଖାଏ ଦେବେ କେ ଜି ହଁ ଆଜ୍ଞା ଆପଣ ଫାଷ୍ଟ ନିଅନ୍ତୁ ତାପରେ ଆମେ ଟ୍ରାଏ କରିବୁ ଆପଣଙ୍କୁ ଟିକେ ଶସ୍ତାଟା ଦେବା ପାଇଁ ଆଉ ଆପଣଙ୍କୁ ଭେଜ୍ ଭେଜ୍ରେ କ'ଣ କ'ଣ ଦରକାର ଆଜ୍ଞା ଆଜ୍ଞା ଆଜ୍ଞା ହେଲେ ଆପଣ ଭେଜ୍ ଯୋଉଟା କହିଲେ ସେଇଥିରେ ଖାଲି ପନିର୍ ଦରକାର ନା ଆହୁରି ମସ୍ରୁମ୍ ଆପଣଙ୍କୁ କୋଉ କୋଉ ଭେରାଇଟ୍ର ଦରକାର ମାନେ ଖାଲି ଏମିତିଟା ପଠେଇ ଦେବି ନା ରୋଷେଇ କରିକି ପଠେଇବି ଆପଣଙ୍କୁ କେମିତି ଦରକାର ମାନେ ରୋଷେଇ କରିବାଟା ପଠେଇବି ନା ଏମିତି ଖାଲି ଆଜ୍ଞା ଆଜ୍ଞା ହେଲେ ଆମେ ସେଇ ସବୁ ନେଇକି ଆପଣଙ୍କ ସେଇଠି ଯାଇକି ରୋଷେଇ କରିକି ସର୍ଭିସ୍ କରିବୁ ନା ଏଠୁ ରୋଷେଇ କରିକି ସେଇଠି ଯାଇକି ଆଜ୍ଞା ଆଜ୍ଞା ହେଲେ ମ୍ୟାଡମ୍ ଆପଣଙ୍କୁ ଏତେ ଏତେ ଆପଣ ଜାଗା ପ୍ଲେସ୍ ଡେଟ୍ ଟିକେ କହିଦିଅନ୍ତୁ ହେଲେ ଆମେ ସେଇଠି ସେତେ ଟାଇମ୍ରେ ପହଞ୍ଚିଯିବା ଆଜ୍ଞା ହଁ ଆପଣଙ୍କୁ କୋଉ ଡେଟ୍ରେ ଦରକାର ଆଜ୍ଞା କେତେରେ ଦରକାର ଆଜ୍ଞା ଆଜ୍ଞା ହଁ ଆଜ୍ଞା ଥ୍ୟାଙ୍କୁ ଆମକୁ ଅର୍ଡର୍ଟା ଦେବା ପାଇଁ